ସ୍କୁ କଲେଜ୍ ପିଲାମାନେ ସ୍କୁଲ୍ କିମ୍ବା କଲେଜ୍ ହଉ କେମିତି ପିଲା ଆଗକୁ କେମିତି ବଢ଼ିବେ ସରକାରୀ ଯେମିତି ଆଗକୁ ଯେମିତି ପ୍ରାଇଜ୍ ଦେବେ ନହେଲେ ନାଇଁ କଲେଜ୍ ହଉ କି ବୃତ୍ତି ପିଲାମାନଙ୍କୁ ହଉ ଯେମିତି ଦେଇଥିଲେ ସରକାରୀ ଯେମିତି ପଇସା ଦେଇଥିଲେ ବୃତ୍ତି ପାଇଁ ସେମିତି ଦେଇପାରିବେ ଆଉ ସ୍କୁଲ୍ ନହେଲେ ନାଇଁ ବ୍ଲକ ବ୍ଲକ ହଉ ନହେଲେ କଲେଜ୍ ହଉ ଖେଳ ଖେଳ ପାଇଁ ନହେଲେ ଯାହା ହଉ ସେଇ ଗୋଟିଏ ଉତ୍ସାହ କରିବା ପାଇଁ ପିଲାମାନଙ୍କ ପାଇଁ ଯେମିତି ପିଲା ଉତ୍ସାହିତ ହେଇକିରି ଯେମିତି ଖେଳକୁଦ ଏଗୁଡ଼ା ଆ ସରକାରୀ ଯେମିତି ଆଗେଇ ନେଲେ ସେମିତି ପିଲାମାନେ ଯେମିତି ଉତ୍ସାହିତ ହେବେ ସେମିତି କାମ କରିବା ହିଁ ନିହାତି ଜରୁରୀ ଆଉ ପେପର୍ ଟି ଭି ଏମାନେ ଯେନ୍ତି ଆଉ ପେପର୍ ଟି ଭି ଯେମିତି ଭଲ ଖେଳୁଛନ୍ତି ବୋଲି ନା କାଢ଼ି ପାରିବେ କଲେଜ୍ ହଉ କିମ୍ବା ସ୍କୁଲ୍ ହଉ ଯେମିତି ବୃତ୍ତି ପରୀକ୍ଷା ପିଲାମାନେ ହଉ ଯେମିତି ତାଙ୍କର ଡେଭ୍ଲପ୍ମେଣ୍ଟ ହବ ନହେଲେ ନାଇଁ ନ ସେତିକ ଯଦି ସରକାରୀ ନଦେଲେ କି କ'ଣ ନଦେଲେ ପିଲାମାନଙ୍କର ଆଗ୍ରହ ରହିବ କେଉଁଠୁ କେଉଁଠି ରହିବ